ଆମର ଯେଉଁ ମଣିପୁରଠି ଯେଉଁ ସାମ୍ପ୍ରଦାୟିକ ଯେଉଁ ଘଟଣା ଘଟିଯାଉଛି ଆମର ଦି

ଇଏ ଆମର ଯେଉଁ ଦଙ୍ଗା ହୋଇଥିଲା ସେ ବିଷୟଟା ବହୁତ ତା ମାନେ ଇଏ ଆମର ବହୁତ ଦୁଃଖଦାୟକ ଆଉ ଯେଉଁ ଅମାନସିକ ଭାବରେ ଦୁଇ ଜଣ ମହିଳାକୁ ସେମାନେ ଯେଉଁ ଆଗରେ ନିବସ୍ତ୍ର କରି ତାଙ୍କରୁ ଦାଣ୍ଡରେ ଯେଉଁ ବୁଲେଇଲେ ସେଟା ଗୋଟେ ବହୁତ ନିନ୍ଦନୀୟ ଘଟଣା ଆଉ ସେଇଟା ବହୁତ ଦୁଃଖର ବିଷୟ ଯେ ସେ ବିଷୟରେ ସରକାର କିଛି ପଦକ୍ଷେପ ନେଉନଥିଲେ କିଛି ଆକ୍ସନ୍ ନେଇନଥିଲା ଆଉ ଯଦି ସରକାର ସେ ବିଷୟରେ କିଛି ଯଦି ଆକ୍ସନ୍ ନେଇଥାନ୍ତା ତା ହେଲେ ସେଇଟା ସେତିକି ହୋଇନଥାନ୍ତା ଆଉ ଯେଉଁ ସରକାରୀ ଯେଉଁ ଯାଗା ଥିଲା ସେଇଟା ବି ଯେଉଁ ନଷ୍ଟ ହୋଇଗଲା ଯେଉଁ ଜିନିଷ ପତ୍ର ଥିଲା ଯୋଉ ଅଫିସ୍ ଥିଲା ଆମର ଯେଉଁ ସ୍କୁଲ୍ କଲେଜ୍ ଥିଲା ସେଇଟା ସରକାରର ତା ମାନେ କି ଘୋର ନିନ୍ଦାର ବିଷୟ ଯେ ସେମାନେ ଜାଣି ଜାଣି କି ତା ମାନେ କି ସେମିତି କିଛି ସେ ଘଟଣାକୁ କିଛି କରି ପାରିଲେନି ଆଉ ଯେଉଁ ଅମାନୁଷିକ ଭାବରେ ଯେଉଁ ଇଏ ଆମର ଯେଉଁ ମହିଳା ହୋଇଗଲେ ଆମର ଯୋଉ ଶିଶୁ ହୋଇଗଲେ ବୃଦ୍ଧ ହୋଇଗଲେ ସେମାନଙ୍କୁ ଯେଉଁ ଅତ୍ୟାଚାର ହେଲା ଗୋଟେ ସମ୍ପ୍ରଦାୟ ଆଉ ଅନେକ ସମ୍ପ୍ରଦାୟକୁ ଯେଉଁ ଅତ୍ୟାଚାର କଲା ଯେଉଁ ଘର ପୋଡ଼ିଦେଲେ ତାଙ୍କୁ ଗାଁରୁ ତଡ଼ି ଦେଲେ ଯେଉଁ ଜୀବନ ଯାହାର ଗଲା ବହୁତ ନିନ୍ଦନୀୟ ଓ ବହୁତ ଖରାପ ଜିନିଷ